ହ୍ୟାଲୋ ହଁ ଟେମ୍ପୁ ବାଲା କେନ୍ ଅଛ ହଉ ମୁଇଁ ଟିକେ ହସ୍ପିଟାଲ୍ ଯିବାର୍ ଥିଲା ଆମର୍ ହଁ ଦଶ୍ ପନ୍ଦର୍ ମିନିଟ୍ ଛାଡ଼ିକିରି ଆଇଲେ ବି ଚଲ୍ବା ମୁଇଁ ଆମର୍ ଘରେ ଅଛେଁ ଜଲ୍ଦି ଗଲା ଟିକେ ଆସ୍ବ ନାଇଁମ ଆମର୍ ଗୁଟେ ପେସେଣ୍ଟ୍ଟେ ଆଉ

ଜଲ୍ଦି ଆସ୍ବ ତୁମେ କେନ୍ କେ ଯେଇଛ ଜଲ୍ଦି କଲା ଟିକେ ଆସ ମୁଁ ବହୁତ୍ ବେଲ ଅଟ୍କିଛେଁ ହଁ ହଁ ଜଲ୍ଦି ଆସ ମୁଇଁ ମୁଇଁ ଆମର୍ ଘରେ ଅଛେଁ ଜଲ୍ଦି ଆସ ମୁଁ ଆମର୍ ଶାନ୍ତି ପଡ଼ାର୍ ମନ୍ଦିର୍ ସାମ୍ନାରେ ଅଛି ଜଲ୍ଦି କଲା ଟିକେ ଆସ ହଁ